କନ୍ଧମାଳ ଜିଲ୍ଲା ର କାହାଣୀ କିମ୍ବଦନ୍ତୀ କହିଲେ ଠାକୁରାଣୀ ଯାତ୍ରା ଯାହାକି ପ୍ରତି ଦୁଇ ବର୍ଷ ରେ ଥରେ ହୁଏ ଏ ଆମ ଜିଲ୍ଲାର ସବୁଠୁ ନିଆରା ପର୍ବ ବହୁତ ଲୋକ ଏ ପର୍ବକୁ ଅନେଇ ବସିଥାନ୍ତି ଯେ କେବେ ଦୁଇ ବର୍ଷ ହେବ ଆଉ କେବେ ମା ଠାକୁରାଣୀ ଆସିବେ ଏହା ଏକ କିମ୍ବଦନ୍ତୀ ଅନୁସାରେ ଏକ ସମ୍ପୂର୍ଣ୍ଣ ନିଆରା ମା ଠାକୁରାଣୀ ଏକ ଅସ୍ଥାୟୀ ମଣ୍ଡପରେ ମାସେ ପର୍ଯ୍ୟନ୍ତ ପୂଜା ପାଆନ୍ତି ତା ସହିତ ବିଭିନ୍ନ ଦେବାଦେବୀ ବରାଳଦେବୀ ବ୍ରାହ୍ମଣୀ ଦେବୀ ବ୍ୟାଘ୍ର ଦେବୀ ଏଭଳି ପାଞ୍ଚ ଦେବୀ ଏକ ମାସ ପର୍ଯ୍ୟନ୍ତ ପୂଜା ପାଆନ୍ତି ଏବଂ ସହରର ସବୁ ସାହିକୁ ଯାଆନ୍ତି ଭ୍ରମଣ କରିବାରେ ଆଉ ବହୁତ ଆନନ୍ଦ ଆନନ୍ଦିତ ଦେଇଥାଏ ଲୋକମାନେ ମଧ୍ୟ ଆନନ୍ଦସହକାରେ ଏଇ ମା ପାଞ୍ଚଦେବୀଙ୍କୁ ପୂଜା କରନ୍ତି